ହ୍ୟାଲୋ ମହାପାତ୍ର ହୋଟେଲ୍ରୁ କହୁଛନ୍ତି ଆଉ ମୁଁ ଯେଉଁ ଟାଇପ୍ର ଅର୍ଡ଼ର୍ କରିଥିଲି ବିରିୟାନୀ ସେ ଆପଣଙ୍କର ଭଲ ଭାବେ ପ୍ୟାକ୍ ହେଇଥିଲା ଏବଂ ସୁରକ୍ଷିତ ଭାବେ ପହଞ୍ଚିଛି ଆପଣଙ୍କ ଡେଲିଭରି ବଏ ଠିକ୍ ଭାବେ ପହଞ୍ଚାଇଛି ତେଣୁ ଆପଣ ତାଙ୍କୁ ମୋ ତରଫରୁ ଟିପ୍ସ୍ ଦେଇଦେବେ